ଆମ ବରଗଡ଼ ଜିଲ୍ଲାରେ ଆମର ତ ବେଶୀ ତ ଏଇଟା ଚାଉଲ ବରା ମସଲା ମୁଢ଼ି ମିଠା ଏଇସବୁ ଭଲ ଲାଗେ ଅଇଁଛା ତ ଆଲୁ ଆଲୁ ବି ତ ବେଶୀ ଖାଆନ୍ତି ଆଲୁ ଭଜା ଫୁଲକୋବି ବନ୍ଧାକୋବି ଆମ ଏଇଟାରେ ସବୁଠାରୁ ଭଲ ଖାଦ୍ୟ ଡାଲି ଭାତ ସବୁ ଭଲ ଭଲ ହୁଏ ଆଉ ସାଂସ୍କୃତିକ ଆମେ ନ ଅଡ଼ସା ପିଠା ଅଡ଼ସା ପିଠାକୁ ଆମେ ତିଆରି କରୁ କେମିତି ଚାଉଲ ଅରୁଆ ଚାଉଲକୁ ବୁତୁରା ହୁଏ ବୁତୁରା ହେଇ ସାରିଲା ପରେ ସେଇଟାକୁ ଢିଙ୍କିରେ କୁଟନ୍ତି କୁଟି ସାରିଲା ପରେ ତାପରେ ସେଇଠି ଘାଣ୍ଟିକି ଗୁଡ଼ ଗୁଡ଼ା ମିଶେଇକି ସେଇଟା ତେଲରେ ଛାନିକି ଅଡ଼ସା ପିଠା କରନ୍ତି ଆଉ ସୁଆଁରୀ ପିଠା ବି ସୁଆଁଳି ପିଠା ସୁଜି ଆଣନ୍ତି ସୁଜିରେ ଗୁଡ଼ ଚିନି ଦେଇକି ସେଇତିରେ ଘାଣ୍ଟିକି ସେଇତିରେ ବନାନ୍ତି ତେଲ ଛାନିକି ଆଉ ଆଉ ଚାଉଲବରା ତ ଆମ ଏଇନେ ଫେମସ ବଲାଙ୍ଗୀର ଡିସ ବଲାଙ୍ଗୀରରେ ଫେମସ ଜୁଗୁରୁ ସବୁଆଡ଼େ ଫେମସ ମସଲା ବି ବହୁତ ମସଲା ମୁଡ଼ି ବି ସବୁ ଭଲ ଭଲ ଲାଗେ